ମୋର ଖୁବ୍ ସୁନ୍ଦରଟି ବଗିଚା ଅଛି ସେ ବଗିଚାରେ ବିଭିନ୍ନ ପ୍ରକାର ସେଠି ଫୁଲ ଅଛି ଯାଣିଛ ସେ ଫୁଲ ଦେଇକି ପୂଜା କରେ ତା ଲୋକମାନେ ନିଅନ୍ତି ବିକନ୍ତି ସେ ଛୋଟ ବଗିଚା କିନ୍ତୁ ସେ ବଗିଚାରେ ବିଭିନ୍ନ ପ୍ରକାର ଫୁଲ ଅଛି ବହୁତ ପ୍ରକାର ଫୁଲ ଦେଖିବା ପାଇଁ କେତେ ସୁନ୍ଦର ଦେଖାଯାଉଛି ମୁଁ ସେଇ ବଗିଚାଟି ନିଜେ ତିଆରି କରିଛି କେତେ ସୁନ୍ଦର ହୋଇଛି ସମସ୍ତେ ସାଇଡ୍ରୁ ଫୁଲ ନିଅନ୍ତି ସମସ୍ତେ ଦେଖିକି କୁହନ୍ତି ଖୁବ ସୁନ୍ଦର ହୋଇଛି ସମସ୍ତ ଖୁସି ହୁଅନ୍ତି ଏବଂ ତା ଠୁ ଖୁସି ମୋତେ ହେଉଛନ୍ତି କାରଣ ମୁଁ ସେ ବଗିଚା ନିଜେ ତିଆରି କରିଛି ନିଜେ ବନା ହେଉଛି ଗଛ ଲଗାଉଛି ସେ ଗଛରେ କେତେ ଯତ୍ନ କରିକି ସେ ଛୋଟରୁ ବଡ଼ କରିଛି ତାକୁ ଜଲ ସାର ଦେଇ କେତେ କିଛି ଦେଇ ବଡ଼ କରିଛି ସେମାନଙ୍କଠୁ ଅଧିକ ଖୁସି ମୋର ହେଉଛି କାରଣ ମୁଁ ତାକୁ ଛୋଟକୁ ବଡ଼ କରିକି ବଡ଼ କରିକି ବଡ଼ କରି ତୋଳିଛି ସେ ଗଛରେ ଏବେ ଏତେ ସୁନ୍ଦର ସୁନ୍ଦର ରଙ୍ଗର ରଙ୍ଗର ଫୁଲ ହେଉଛି ମୋତେ ଦେଖିବାକୁ ବହୁତ ଭଲ ଲାଗୁଛି ମାନେ ଏମିତି ଲାଗୁଛି ମୁଁ ଆଜି ବହୁତ ଖୁସି ଏତେ ସୁନ୍ଦର ସୁନ୍ଦର ଫୁଲ ହୋଇଛି ମୋ ନିଜ ମନ ଭରିଯାଉଛି ଦେଖିଲେ